ମୋତେ ଚିତ୍ରାଙ୍କନ କରିବାକୁ ଭଲ ଲାଗେ ସେଥିପାଇଁ ମୁଁ ମୁଁ ଛୋଟବେଳୁ ଚିତ୍ରାଙ୍କନ କରେ କରିଆସିଛି ବିଭିନ୍ନ କ୍ଲାସ୍ ମଧ୍ୟ ଏଟେଣ୍ଡ୍ କରିଛି ବିଭିନ୍ନ ଜାଗାରେ ଚିତ୍ରାଙ୍କନ ପାଇଁ ମୁଁ ବ୍ଲକ୍ ସ୍ତରକୁ ବି ଯାଇଛି ଗ୍ରାମ ପଞ୍ଚାୟତ ସ୍ତରକୁ ବି ଯାଇଛି ଜିଲ୍ଲା ସ୍ତରକୁ ବି ଯାଇଛି ବିଭିନ୍ନ କାର୍ଯ୍ୟ କାର୍ଯ୍ୟଶାଳାରେ ମଧ୍ୟ ମୁଁ ଭାଗ ନେଇଛି ସେଥିରେ ମୋର ମୋର ଛୋଟବେଳୁ ହିଁ ସେଇଟା ମୋର ବହୁତ ଇଚ୍ଛା ଥିଲା ଯେ ମୁଁ ଗୋଟେ ଚିତ୍ରାଙ୍କନ ହେବି ତାପରେ ସେଥିରେ ମା ଫାର୍ଷ୍ଟ୍ ହେଉଛି ମୁଁ ଛୋଟବେଳୁ ହେଉଛି ମୁଁ ପେନ୍ସିଲ୍ ରବର୍ରେ ମୁଁ ଛୋଟ ଛୋଟ ଫୁଲ କେତେଗୁଡ଼ାକ ପଶୁପକ୍ଷୀ ତିଆରି କରୁଥିଲି ତାପରେ ଯେତେ ବଡ଼ ବଡ଼ ହୋଇଗଲି ତାପରେ ଆସ୍ତେ ଆସ୍ତେ ସେ ଚିତ୍ରାଙ୍କନକୁ ମୁଁ କହୁଛି କେମିତି ଛୋଟବେଳ ତ ଏତେ ଭଲ କରିପାରୁନଥିଲି ତାପରେ ମୁଁ ଚାହିଁଲି ଯେ ନା ପୁରା ଯେମିତି ଫୁଲକୁ ଗୋଟେ ଯେମିତି ପୁରା ସୁନ୍ଦର ଯେମିତି ଫୁଲ ପରି ଦେଖାଯାଉ ମଣିଷକୁ ଯେମିତି ମଣିଷ ପରି ଦେଖାଯାଉଥିବ ଯେମିତି ବାଘ ବାଲୁକୁ ଯେମିତି ବାଘ ବାଲୁ ଭଳି ଦେଖାଯାଉଥିବ ସେମିତି ମୁଁ ଯେମିତି କରିପାରିବି ତାପରେ ମୋର ଇଚ୍ଛା ଶକ୍ତି ସେଇଟା ବି ଦିନେ ପୂରଣ ହୋଇଗଲା ତାପରେ ମୁଁ ଚିତ୍ରାଙ୍କନ ପାଇଁ ଗୋଟେ ଜାଗାରେ ମୁଁ କ୍ଲାସ୍ ଚିତ୍ରାଙ୍କନ କରିବା ପାଇଁ ଗୋଟେ ଜାଗାରେ ମୁଁ କ୍ଲାସ୍ ମଧ୍ୟ କରିଥିଲି ସେଥିରେ କ୍ଲାସ୍ରୁ ମୁଁ ସକ୍ସେସ୍ ମଧ୍ୟ ହେଇଗଲି ତାପରେ ମୋତେ ମୁଁ ମଧ୍ୟ ସେଥିରେ ଚିତ୍ରାଙ୍କନ କରିବା ଇଏ ଭାଗ ଯେଉଁ ନେଇଥିଲି ସେଥିରେ ମଧ୍ୟ ବହୁତ ପୁରସ୍କୃତ ମଧ୍ୟ ହେଇଛି ଆଉ ମୋତେ ମଧ୍ୟ ବହୁତ ଖୁସି ଲାଗେ ଯେ ମୁଁ ଆମେ ଦେଖୁ ଆଉ ଜଣକର ଛବିକୁ ଯେମିତି ତାଙ୍କ ମୁହଁରୁ ଆମେ ଯଦି ଚିତ୍ର କରିକି ଦେଖେଇ ପାରିବା ସେଇଟା ତ ଗୋଟେ ବହୁତ ବଡ଼ ଖୁସିର କଥା ଆଉ ହେଉଛିଏଇଟା ହେଉଛି ସମସ୍ତଙ୍କ ଗୋଟେ ଗୋଟେ ଚିତ୍ର କଳା ତ ରହିଛି ସେଥିପାଇଁ ଅଭିଜ୍ଞମତା ରହିଛି ତାପରେ ଆମେ ଯେଉଁ କଳା କ୍ଷେତ୍ରରେ ଏଇଟା ହେଉଛି ଚିତ୍ରାଙ୍କନ କରିପାରିବା ଅଭିଜ୍ଞତା ରହିଛି ଆଉ ଶିଖିପାରିଲେ ସେଇଟା ହେଉଛି ବହୁତ ବଡ଼ କଥା ଆଉ ଚିତ୍ରାଙ୍କନ ହେଉଛି ଛୋଟବେଳୁ ହେଉଛି ଆମେ ଶିଖିପାରିବା ହେଉଛି ଯେଉଁ ଆମେ ଯେମିତି ଛୋଟବେଲୁ ଗୋଟେ ପିଲାଟା ଯେମିତି ଯେଉଁ ପ୍ରକାରେ କାମ କରୁଛି ସେଇଠୁ ଆମେ ଜାଣିପାରୁ ଯେ ପିଲାଟା କଣ ଆଗକୁ କେମିତି କରିବ ସେଥିପାଇଁ ମୁଁ ହେଉଛି ଚିତ୍ରାଙ୍କନ ଫାର୍ଷ୍ଟ୍ ଯେତେବେଳେ ମୁଁ ପାଠ ପଢ଼ିବାକୁ ଷ୍ଟାର୍ଟ ଆରମ୍ଭ କଲି ଚିତ୍ରାଙ୍କନ ହେଉଛି ମୋର ବହୁତ ଇଚ୍ଛା ଥିଲା ଆଉ ମୁଁ ମଧ୍ୟ ଏବେ ମଧ୍ୟ କରିବାକୁ ଚାହିଁଲି ଆଉ ମଧ୍ୟ ଏବେ ବି ମଧ୍ୟ